ମୁଁ ଯେଉଁ ଠିକଣା ଦେଇଥିଲି ଆମର ସଂସା ଗ୍ରାମକୁ ଆପଣ ଆସିବେ ଆସିଲା ପରେ ଯେଉଁ ମନ୍ଦିରରୁ ଆପଣ ଆଉ ଅଢ଼େଇଶ ମିଟର ଆଗକୁ ଆସିବେ ଆସିଲା ପରେ ସେଠି ଗୋଟେ ଛକ ପଡ଼ିବ ସେଇଠି ପୋଲ ଅଛି ସେ ପୋଲରୁ ଆପଣ ଲେଫ୍ଟକୁ ଯିବେ ଲେଫ୍ଟକୁ ଗଲା ପରେ ସେଇଠି ମଝି ସାହିର ପାଖାପାଖି ଆପଣଙ୍କୁ ଶହେ ବୟାନବେ ମିଟର୍ ଆସିବାକୁ ପଡ଼ିବ ସେଇଠି ତା'ପରେ ଗୋଟେ ତାଳ ଗଛ ଥିବ ସେଇଠି ଆପଣ ଅଟକିବେ ତା'ପରେ ମୋ ନମ୍ବର ମୁଁ ଆପଣଙ୍କୁ ଦେଇ ଦେଇଛି ତା' ସାମ୍ନାରେ ଗୋଟେ ଦୁଇ ମହଲା କୋଠା ଥିବ ହ୍ୱାଇଟ୍ କଲର୍ର ଆପଣ ସେଇ ମୋ ନମ୍ବର ନାଇନ୍ ଡବଲ୍ ଥ୍ରୀ ସେଭେନ୍ ଫୋର୍ ନାଇନ୍ ୱାନ୍ ସେଭେନ୍ ଜିରୋ ନାଇନ୍ରେ କଲ୍ କରିବେ ତା'ପରେ ମୁଁ ଆପଣଙ୍କୁ ସେଇଠି ଅପେକ୍ଷା କରିଥିବି ସେଇଠି ଆପଣ ମୋତେ ଅର୍ଡ଼ରଟି ଆଣି ଦେଇ କରି ଯିବେ ତା'ହେଲେ ଏତିକି ସମୟ ଭିତରେ ଆପଣ ଶୀଘ୍ର ପହଞ୍ଚିଲେ ଏଇ ରାସ୍ତା ଦେଇକି ଯେଉଁ ପଡ଼ିବ ବତୀରେ ସେଇ ଜାଗାରେ ପହଞ୍ଚିକି ଆପଣ ମୋତେ କଲ୍ କଲେ ପାଇଯିବେ